ଆମ ଗାଁ ମଦଲପୁରରେ ବହୁତ ଥର ସନ୍ତରଣ ପ୍ରତିଯୋଗିତା ହୁଏ ଅର୍ଥାତ ସୁଇମିଂ ଯାହାକୁ ଆମେ ଇଂରାଜୀରେ କହୁ ତ ଏହି ପ୍ରତିଯୋଗିତାରେ ଯେତେବେଳେ ମୁଁ ଭାଗ ନେବାକୁ ଯାଏ ସେତେବେଳେ ନିଜକୁ ଧ୍ୟାନ ମଗ୍ନ ଏବଂ ନିଜର ପେସେନ୍ସ ବା ଯେଉଁ ଆମର ଚିନ୍ତାଧାରାକୁ ଅଧିକ କଣ୍ଟ୍ରୋଲ୍ କରିବାକୁ ମୁଁ ଚେଷ୍ଟା କରେ ଯେମିତିକି ମୁଁ ସେଇଠି ଗଲାବେଳେ ନର୍ଭସ୍ ନ ହୁଏ ବା ନିଜର ଟିକେ ସେଇଠି ଗଲା ପରେ କିଛି ସମୟ ଧ୍ୟାନ ମଧ୍ୟ ମୁଁ କରେ ଯେମତିକି ଅଧିକ ନର୍ଭସ୍ ନ ହୁୁଏ ମୁଁ ଏବଂ ମୁଁ ଆଗରୁ ବହୁଥର ଏହି ପ୍ରତିଯୋଗିତା ଖେଳି ମଧ୍ୟ ସାରିଛି ଏ ପ୍ରତିଯୋଗିତା ମୁଁ ବେଳେ ସ୍କୁଲ୍ ସ୍କୁଲ୍ ସମୟରେ ମଧ୍ୟ ଏ ପ୍ରତିଯୋଗିତାରେ ମୁଁ ଯାଇଛି ଏହାକୁ ମୁଁ ଏ ପ୍ରତିଯୋଗିତାରେ ଡିଷ୍ଟ୍ରିକ୍ଟ ଲେବୁଲ୍ ମଧ୍ୟ ମୁଁ ଯାଇକି ପାଇଅଛି ମୁଁ ଆଗରୁ ମଧ୍ୟ ଏହିଟା କରିସାରିଲା ପରେ ମଧ୍ୟ ଏବେ ମୁଁ ପୁଣିଥରେ ପ୍ରତିଯୋଗିତାରେ ଭାଗ ନେବାକୁ ଚାହୁଁଛି କାରଣ ମୋତେ ଏହା ଭଲ ଲାଗେ ଏବଂ ମୋର ଗୁଣ ହେଉଛି କିି ମୁଁ ଅଧିକ ସମୟରେ ପାଣି ଭିତରେ ରହିପାରେ ତେଣୁ ମୁଁ ଏହି ସୁଇମିଂକୁ ମୁଁ ଅଧିକ ଭଲ ପାଏ ତ ସୁଇମିଂ କରିବାକୁ ମୁଁ ବହୁତ ଭଲ ପାଉଥିବାରୁ ମୁଁ ବାରମ୍ବାର ଏହି ସୁଇମିଂ ପ୍ରତିଯୋଗିତାରେ ଭାଗ ନେବାକୁ ଚାହେଁ ମୋତେ ଆଗରୁ ମଧ୍ୟ ଏହି ସୁଇମିଂ ପ୍ରତିଯୋଗିତାରେ ବହୁତଥର ପ୍ରଥମ ସ୍ଥାନ ଅଧିକାର କରିସାରିଛି